ରୋଷେଇ ଆରମ୍ଭ କଲେ ଆରମ୍ଭ କରିଲା ଟାଇମ୍ରେ ବହୁତ ଗୁଡ଼ାଏ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ପଡ଼ିଥାଏ ଯେମିତିକି ଚିକେନ୍ କରି ପାଇଁ ହେଉଛି ଚ ଫାଷ୍ଟ୍ ହେଉଛି ଚିକେନ୍ ତା'ପରେ ହେଉଛି ମସଲା ତା'ପରେ ହେଉଛି ଅଦା ରସୁଣ ପେଷ୍ଟ୍ ପିଆଜ କଞ୍ଚାଲଙ୍କା ଟମାଟୋ ଭୃସଙ୍ଗପତ୍ର ଧନିଆପତ୍ର ପାଣି ଆଉ ଆଉ ସେଇଟାରେ ଯଦି ଆମେ ଚିକେନ୍ କରିରେ ଯଦି ଆମେ ଆଳୁ ମିଶେଇବା ତାହେଲେ ତାହା ଆଉ ବହୁତ ସ୍ୱାଦ ହୋଇଥାଏ ଏ ତେଣୁ ଯଦି ଆମେ ଚିକେନ୍ ସାଙ୍ଗେ ଆଳୁର ତରକାରୀ କରୁ କରିବା ବୋଲେ ଏ ଆଳୁ ତ ଆଳୁ ମଧ୍ୟ ପ୍ରସ୍ତୁତ ଆଳୁ ମଧ୍ୟ କାଟିକି ରଖିବାପାଇଁ ପଡ଼ିଥାଏ ତା'ପରେ ହେଉଛି ଉଁ ପାଣି କାରଣ ପାଣି ବିନା ତ କିଛି ଏଁ ରୋଷେଇ କାର୍ଯ୍ୟ ହେଇନଥାଏ ତେଣୁ ପାଣି ମଧ୍ୟ ରଖିବାକୁ ପଡ଼ିଥାଏ ଆଉ ଯେତେବେଳେ ମୁଁ ଏସବୁ ମିଶେଇକି ଏଇ ଯେ ଚିକେନ୍ କରି କରିଲି ଚିକେନ୍ କରି ପ୍ରସ୍ତୁତ କଲେ ଏଁ ତାହା ବହୁତ ଭଲ ଲାଗିଥାଏ